ହ୍ୟାଲୋ ନମସ୍କାର ଶ୍ରୀଧର ଜେନା ମୁଇଁ ଆପଣଙ୍କର ଟ୍ରାଭେଲ ଏଜେନ୍ସି ସହିତ କଥା ହେଇଥିଲା ସେ ଆମକୁ ନେଇକି ଯିଆ ପାଇଁ ପାଞ୍ଚ ଯେଗା ପଞ୍ଚ ଲିଙ୍ଗେଶ୍ୱର ଘଟଗାଁ ତାରିଣୀ ବିରଜା ମନ୍ଦିର ଭିତରକନିକା ବଳଦେବଜୀଉ କେନ୍ଦ୍ରାପଡ଼ା କ'ଣ କେମିତି ଆପଣଙ୍କର ସେ ଯେଉଁ ଭଡ଼ା ଫଡ଼ା ଏ ସମ୍ବନ୍ଧରେ ଟିକେ କହିଲେ ତିନି ଦିନ ପରେ ହେଇଯିବ ଆପଣ କହୁଛନ୍ତି ଆପଣ କହୁଛନ୍ତି କୋଡ଼ିଏ ଟଙ୍କା କିଲୋମିଟର ହିସାବରେ ନେବ ଅଲଗା ମାନେ କମ ପଇସା କହୁଛନ୍ତି ଏ ଚଉଦ ଟଙ୍କା ପନ୍ଦର ଟଙ୍କା ଏଭଳି କହୁଛନ୍ତି

କ'ଣ ଟିକେ କଟାକଟି କରନ୍ତୁ ହଉ ହଉ ହଉ